ବିଦ୍ୟମାନ ଗଛରୁ ଅଧିକ ଗଛ ଉତ୍ପାଦନ କରିବା ପାଇଁ ଆମେ କଲମୀ କାରଣ ଉପାୟ ବ୍ୟବହାର କରିଥାଉ ସେଗୁଡିକ ହେଉଛି ଯେମିତି ଲେମ୍ବୁ ଗଛ ଆମ୍ବ ଗଛ ମନ୍ଦାର ଗଛ ତାର ଦଳକୁ କେତିକି ଆଣି ଆଉ ଗୋଟିଏ ଅନ୍ୟ ଜାଗାରେ ଗୋବର ମାଟି ଇତ୍ୟାଦି ଦେଇ ତାକୁ ପାଣି ଦେଇ କଲମୀକରଣ କରି ଗଛ ୟେ ଉତ୍ପାଦନ କରୁ ସେଥିରେ ସେଥିରୁ ଆମେ କଣ ପାଉ ସେ ନୂତନ ଗଛ ହୁଏ ସେଥିରୁ ଫଳ ଆମେ ପାଉ ଆଉ ଯେ କୌଣସି ଭଲ ଆମ୍ବ ଗଛ ହେଉ ଯେକୌଣସି ଭଲ ମଞ୍ଜି ରଖି ଆମେ ନୂତନ ଗଛ ବି ସୃଷ୍ଟି କରିପାରୁ